ହ୍ୟାଲୋ ମୁଁ ଅଡ଼ତିରିଶି ନମ୍ବର୍ରୁ କହୁଥିଲି ମାଲକାନଗିରି କହୁଥିଲ କି ହଉ ଶୁଣୁ ଆମେ ତମ ଗାଡ଼ି ଦରକାର ଥିଲା ଟିକେ ତମେ ସମସ୍ତେ ଯିବୁ ତ ବୁଲିବା ପାଇଁ ଦୁଇ ଦିନ ପାଇଁ ଯିବୁ ଏଇ ଆଠ ଦଶ ଜଣ ହବ କେମିତିକି ପଡ଼ିବ ଟଙ୍କା ଭଡ଼ା କେତେ ସେଇଟା ପାଇଁ ଏକା ଫୋନ୍ କରୁଥିଲି ନାଇଁ ନାଇଁ ଯିବୁ ଆଉ କେତେଦିନ ଅଛି କେତେ ଦିନ ଭିତରେ ଏକା ଯିବୁ ସେମିତି ଆଗରୁ କହୁଥିଲି ନା ସେଥିପାଇଁ ଏକା ଆଗରୁ କହିଦେଲି ଯେମିତି ଏବେ ତ ସିଜନ୍ ଚାଲିଛିି ନା ବୁକିଂ ହେଇଯିବ କି ନାଇଁ ସେଥିପାଇଁ ସେଥିପାଇଁ କାଁ ଆଗରୁ କହିଦେଇଛି ଏ ସୋମବାର ଦିନ ଯିବୁ ହଉ ଠିକ୍ ଅଛି